ଠିକ୍ ସ୍ୱାଧୀନତା ପରର କଥା କହିବାକୁ ଗଲେ ଓଡ଼ିଶାରେ ବିଦ୍ୟାଳୟ ଗୁଡ଼ିକ ଅତ୍ୟନ୍ତ କମ୍ ଥିଲା ଏବଂ ଶିକ୍ଷା ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ଖରାପମାନର ହେଉଥିଲା ଏତେ କମ୍ ବିଦ୍ୟାଳୟ ଥିବାରୁ ପିଲାମାନଙ୍କୁ ଗୋଟିଏ ବିଦ୍ୟାଳୟରେ ବହୁତ ପିଲା ପଢ଼ୁଥିବେ ଯାହାଫଳରେ ସେ ବିଦ୍ୟାଳୟରେ ବସିବା ପାଇଁ ଜାଗା ହେଉନଥିଲା ପିଲାମାନେ ଠିଆ ହେଇ ପଢ଼ୁଥିଲେ ପିଲାମାନେ କେତେଜଣ ବସିକି ପଢ଼ୁଥିବେ ତ କେତେଜଣ ଠିଆ ହେଇକି ପଢ଼ୁଥିବେ କିଏ ଝରକା ପାଖରେ ଠିଆ ହେଇଥିବ ଏମିତି ସବୁ ଶିକ୍ଷା ଅବସ୍ଥା ଥିଲା ଯାହାକୁ ଆସ୍ତେ ଆସ୍ତେ ସରକାର ବୁଝିଛନ୍ତି ଏବଂ ପଦକ୍ଷେପ ନେଇଛନ୍ତି ଏବେକା କଥା କହିବାକୁ ଗଲେ ଓଡ଼ିଶାର ପ୍ରତିଟି ଗାଁରେ ଗୋଟିଏ ବିଦ୍ୟାଳୟ ଅଛି ଗୋଟିଏରୁ ଅଧିକ ବିଦ୍ୟାଳୟ ମଧ୍ୟ ଦେଖାଯାଉଛି ଗୋଟେ ଗୋଟେ ଗାଁରେ ପ୍ରତି ଗାଁରେ ଗୋଟିଏ ବିଦ୍ୟାଳୟ ରହୁଛି ଯାହାଫଳରେ ସେହି ଗାଁର ପିଲାମାନେ ସେଠି ଯାଇ ପଢ଼ୁଛନ୍ତି ଆଉ ଅନ୍ୟ ଗାଁର ପିଲାମାନେ ସେ ବିଦ୍ୟାଳୟକୁ ଆସୁନାହାଁନ୍ତି ଯାହାଫଳରେ ଗହଳି କମ ହେଉଛି ବିଦ୍ୟାଳୟ ଗୁଡ଼ିକ ଏବେ ଭଲ ଶିକ୍ଷା ମଧ୍ୟ ପ୍ରଦାନ କରିପାରୁଛନ୍ତି ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ଭଲ ଶିକ୍ଷା ମଧ୍ୟ ମିଳୁଛି ଆଉ ଯେମିତି ଓଡ଼ିଶା ସରକାରଙ୍କର ଫାଇବ୍ ଟି ପଦକ୍ଷେପ ଇତ୍ୟାଦି ପଦକ୍ଷେପ ଯୋ ପିଲାମାନେ ବହୁତ କିଛି ଶିଖିପାରୁଛନ୍ତି ଫାଇବ୍ ଟି ପଦକ୍ଷେପ ଯୋଗୁଁ ଆମ କଲେଜରେ ସ୍କୁଲରେ ବିଭିନ୍ନପ୍ରକାର ସ୍ମାର୍ଟ ବୋର୍ଡ଼ କମ୍ପ୍ୟୁଟର ଇ ଲାଇବ୍ରେରୀ ଇତ୍ୟାଦି ଲଗାଯାଇଛି ଯାହାଫଳରେ ପିଲାମାନେ ଶିକ୍ଷା ହାସଲ କରିବାଟା ସହଜ ହେଇଯାଇଛି ଏବଂ ଏବେକା ସମୟରେ ଓଡ଼ିଶାର ଶିକ୍ଷା ଅବସ୍ଥା ସୁଧୁରିବାରେ ଲାଗିଛି